ବାର ହଜାର୍ ଦୁଇଶ ଚାଳିଶ୍ ତେର ହଜାର୍ ଦୁଇଶ ଚାଲିଶ୍ ପନ୍ଦର ହଜାର୍ ଏକ୍ଶହ ପଚିଶ୍ ଅଠ୍ର ହଜାର୍ ଦୁଇଶ ଚାଲିଶ୍ କୁଡ଼େ ହଜାର୍ ତିନିଶ ଚାଲିଶ୍